ନମସ୍କାର ସରୋଜ ବାବୁ ଆପଣ ମୋତେ ଚିହ୍ନି ପାରୁଛନ୍ତି ମୁଁ ସୁଶ୍ରୀ ସଙ୍ଗୀତା କହୁଛି ମୁଁ ଆପଣଙ୍କର ବହୁତ ପୁରୁଣା କଷ୍ଟମର୍ ଆଜି ମୁଁ ମୋ ପରିବାର ସହିତ ଟ୍ରେନ୍ ଯାତ୍ରା କରୁଛି ଆମେ କଟକରୁ ପୁରୀକୁ ଯାଉଛୁ ଏବେ ବହୁତ ରାତି ହେଇଗଲାଣି ଏବଂ ପାଗ ବହୁତ ଖରାପ୍ ଅଛି ପୁରୀରେ ପହଁଞ୍ଚି କୋଉଠି ଖାଇବାର ବ୍ୟବସ୍ଥା ମୁଁ କରିପାରୁନି ଆପଣ ତ ମୋତେ ବହୁତ ଭଲ ଭାବରେ ଚିହ୍ନିଛନ୍ତି ଆଉ ମୁଁ ଜାଣିଛି ଆପଣଙ୍କର ହୋଟେଲ୍ର ଖାଇବା ବହୁତ ଭଲ କିନ୍ତୁ ଏତେ ରାତି ହେଇଗଲାଣି ସେଥିପାଇଁ ମୁଁ ଜାଣିବାକୁ ଚାହୁଁଛି କ'ଣ ଆପଣଙ୍କ ପାଖରେ କିଛି ଖାଇବା ହେଇପାରିବ ଯଦି ହେଇପାରିବ ତାହେଲେ ଆପଣ ଆମ ପାଇଁ କିଛି ଅର୍ଡ଼ର୍ ରଖିଦେଇଥିବେ ତିନି ଚାରିଟି ଆଇଟମ୍ ହେଲେ ମଧ୍ୟ କିଛି ଅସୁବିଧା ନାହିଁ ଆଉ ମୁଁ ଚାରି ପାଞ୍ଚ ଜଣ ଆମ ପରିବାର ଲୋକ ଅଛନ୍ତି ସେଥିପାଇଁ ଆପଣ ଟିକେ ଅଧିକା ଖାଇବା ରଖିଥିବେ ଏବେ ପ୍ରବଳ ବର୍ଷା ହେଉଛି ଆଉ ବହୁତ ରାତି ହେଇଗଲେଣି କୋଉ ରେଷ୍ଟୁରାଣ୍ଟ୍କୁ ଯାଇକି ଅର୍ଡ଼ର୍ ଦେବା ମୋ ପାଖରେ ଆଉ ସମ୍ଭବ ହେବନି ଆଉ ବର୍ତ୍ତମାନ ସମୟରେ ମଧ୍ୟ କୋଉ ରେଷ୍ଟୁରାଣ୍ଟ୍ ଖୋଲା ଥିବ କି ନାହିଁ ଖାଇବା ବି ମିଳିବ କି ନାହିଁ ଆଉ ଏତେ ରାତିରେ ଘର ଲୋକ ଉପାସ ରହିବେନି ସେଥିପାଇଁ ମୁଁ ଭାବୁଛି ଯଦି ଆପଣ କିଛି ଖାଇବାର ବ୍ୟବସ୍ଥା ଆମ ପାଇଁ କରିପାରିବେ ତାହେଲେ ମୁଁ ବହୁତ ଖୁସି ହେବି ଆଉ ଆପଣ ତ ଜାଣିଛନ୍ତି ମୁଁ ଆପଣଙ୍କର ବହୁତ ପୁରୁଣା କଷ୍ଟମର୍ ଆପଣଙ୍କ ଖାଇବା ତ ବହୁତ ଭଲ ଆଉ ଆପଣ ପ୍ଲିଜ୍ ଟିକେ ଚେଷ୍ଟା କରନ୍ତୁ ଆମ ପାଇଁ କିଛି ଖାଇବା ରଖିବା ପାଇଁ ଆଉ ଆପଣଙ୍କ ଦୋକାନ ମୁଁ ଜାଣିଛି ରେଷ୍ଟୁରାଣ୍ଟ୍ ବହୁତ ଶୀଘ୍ର ଟିକେ ବନ୍ଦ ହେଇଯାଏ କିନ୍ତୁ ମୁଁ ବି ଆଉ କ'ଣ କରିପାରିବି ଆପଣ ହି ତ ଏକା ଯାହାକୁ ମୁଁ ଚିହ୍ନିଛି ସେଥିପାଇଁ ଯଦି ଆପଣ ଟିକେ ଆମ ପାଇଁ ରେଷ୍ଟୁରାଣ୍ଟ୍ ଖୋଲା ରଖିବେ ଆଉ ଖାଇବା ରଖିବେ ତାହେଲେ ମୁଁ ବହୁତ ଖୁସି ହେବି ଓ ମୁଁ ପାଞ୍ଚ ଜଣ ପରିବାର ଲୋକମାନଙ୍କୁ ନେଇକି ଆପଣଙ୍କ ରେଷ୍ଟୁରାଣ୍ଟ୍ରେ ପାଖାପାଖି ରାତି ବାରଟା ପାଖାପାଖି ପହଁଞ୍ଚି ଯାଇଥିବି ପ୍ରବଳ ବର୍ଷା ହେଉଛି ତ ଷ୍ଟେସନ୍ରୁ ଆପଣଙ୍କ ରେଷ୍ଟୁରାଣ୍ଟ୍କୁ ପହଁଞ୍ଚିବା ପାଇଁ ଆମେ ମୋତେ ଟିକେ ଟାଇମ୍ ଲାଗିବ ଆପଣ ଦୟାକରି ଆମ ପାଇଁ ଖାଇବା ରଖିଥିବେ ବହୁତ ବହୁତ ଧନ୍ୟବାଦ ଆଉ ଆପଣଙ୍କ ପାଖରେ ଯଦି କିଛି ଫୋନ୍ ପେ ଆଉ ପେଟିଏମ୍ ନମ୍ବର୍ ଅଛି ଆପଣ ମୋତେ ପଠେଇ ଦିଅନ୍ତୁ ମୁଁ ଆପଣଙ୍କୁ ଆଡ଼ଭାନ୍ସ ପେମେଣ୍ଟ୍ କରିଦେବି ଆଉ ବହୁତ ବହୁତ ଧନ୍ୟବାଦ ଏତେ ସମୟ ମୋ କଥା ଶୁଣିଥିବାରୁ ଆଉ ମୋ ପାଇଁ ଖାଇବା ଅର୍ଡ଼ର୍ ରଖିଥିବାରୁ